ମୁଁ ଗଛ ଲଗେଇବା ପାଇଁ ବାଲି ମାଟିକୁ ବ୍ୟବହାର କରିଥାଏ କରିଥାଏ କରି କରେ ସବୁବେଳେ କାରଣ ବାଲି ମାଟିରେ ଗଛଟା ଭଲ ହୁଏ ଏବଂ ବାଲି ମାଟିରେ ପଥର ନଥାଏ ଆଉ ସାର ଗୋବର ସାର ମୁଁ ଗଛରେ ବହୁତ ବ୍ୟବହାର କରେ ବା ମୁଁ ମୋ ଘରର ବଗିଚାରେ ମୁଁ ଗୋବର ସାର ବହୁ ପରିମାଣରେ ବ୍ୟବହାର କରେ ଗୋବର ସାର ଛଡ଼ା ମୁଁ କିଛି ଚାଷ କରେ ନାହିଁ